ଖେଳ ହିଁ ଜୀବନରେ କାମରେ ଲାଗି ଥାଏ ଜୀବନେ ସବୁ ଷ୍ଟୁଡ଼େଣ୍ଟ୍ ଛାତ୍ରଛାତ୍ରୀ ଇତ୍ୟାଦି କିଛି ପଢ଼ି ପଢ଼ି ସବୁ ବେଳେ ପଢ଼ି ପଢ଼ି ତାଙ୍କ ବ୍ରେନ୍ ବି କିଛି ପ୍ରେସର୍ ପଡ଼ି ଥାଏ ଏବଂ କିଛି ସାଇକୋ ପେସେଣ୍ଟ୍ ଭାବେଥାନ୍ତି ତେଣୁ ସବୁବେଳେ ପଢ଼ିବା ପଢ଼ିବା ପାଇଁ କିଛି ମଝି ଟାଇମ୍ରେ ଗେମ୍ ଖେଳିବା ଦରକାର ତେଣୁ ସେଇ ଲୋକମାନଙ୍କୁ ସେଇ କାରଣରୁ ଟିକେ ଖେଳାଖେଳି ମାଇଣ୍ଡ ପ୍ରେସର୍ ମାନ ଥଣ୍ଡା ହେବା ପାଇଁ ସେ ଗେମ୍କୁ ଖେଳିବା ଟିକେ ଦରକାର୍ ଓ ଖେଳିବା ଦ୍ୱାରା ଆମ ସମସ୍ତଙ୍କ ସହିତ ଗୋଟେ ଗୋଟେ ରିଲେସନ୍ ହୋଇଥାଏ ଯେଉଁଟା କି ଆମର କିଛି ଲୋକ ଲୋକ ଲୋକଙ୍କ ଲୋକସଭା ପରି ଯେଉଁ ଗଠନ ହେଇଥାଏ ସେ ଯେଉଁ କହନ୍ତି ଏକତା ହିଁ ବଳ ସେଇଟା ହିଁ ସବୁ ଖିଲାଡ଼ିର ସହଯୋଗରେ ହେଇଥାଏ ଯେଉଁଥିରେ ଆମେ ଏକୁଟିଆ ଖେଳିଲେ ବି ସେଇଟା ସମ୍ଭବ ନୁହେଁ ଟିମ୍ର ଯୋଗ ଦାନ ର ହିଁ ଗୋଟେ ଟିମ୍କୁ ୱିନର୍ ବା ଜିତିବାକୁ ପଡ଼ିଥାଏ ତ ସେଥିରେ ଯେପରି ରେ ଜଣେ କ'ଣ ଖେଳିଲେ ହବ ନାଇ ସେଇଥିରେ ସମସ୍ତିଙ୍କି ଏଗାରଟା ଖେଳାଳି ଦରକାର୍ ଆଉ ସମସ୍ତେ ତାଙ୍କ ନିଜ ନିଜ ନିଯୁକ୍ତି ଦ୍ୱାରା ଟିମ୍କୁ କରିଥାନ୍ତି ଏବଂ ସେଥିରେ ତାଙ୍କ ଅନ୍ୟନ୍ୟ ଅନ୍ନୋନ୍ ପର୍ସନ ସବୁ ଯେଉଁ ଥାନ୍ତି ଏଗାରଟା ପ୍ଲେୟାର୍ ତାଙ୍କ ହାୱାରେ ମନ ହୋଇଥାଇ ଏବଂ ସେଥିପାଇଁ ପଢ଼ା ସହିତ ଖେଳ ବି କିଛି ଦରକାର୍ ସବୁବେଳେ ପଢ଼ିଲେ ବି ମୁଣ୍ଡ ଉପରେ ପ୍ରସେର୍ ଦେଇ ତେଣୁ କିଛି ମାଇଣ୍ଡ ରିଲାକ୍ସ ହବା ପାଇଁ ଖେଲା କୁଦା ଇତ୍ୟାଦି କିଛି ଏନ୍ଭରମେଣ୍ଟ ଲେସ୍ କାର୍ଯ୍ୟ କରିବା ଦରକାର୍